କାହିଁକି ନା ଗୋଟେ ଗ୍ରାମାଞ୍ଚଳ ପିଲା ଯଦି ସହରାଞ୍ଚଳରେ ଯାଇ ବସବାସ କରିଥାଏ କାହିଁକି ନା ସବୁବେଳେ ତା'ର ସିଏ ସେତିକି ପାଠ ପଢ଼ିଥିବ ସେତିକି ଗ୍ରାଜୁଏଟ୍ ହେଇଥିବ ବୋଲି ଯାଇକି ସହରାଞ୍ଚଳରେ ରହିଲା କିନ୍ତୁ ଯେହେତୁ ଗ୍ରାମାଞ୍ଚଳରେ ରହି ଆସୁଛି ତା ଚାଲି ଚଳନ ବସବାସ ଢଙ୍ଗ ସବୁ କେମିତି ନା ଗ୍ରାମାଞ୍ଚଳ ଟାଇପର ହୋଇଥାଏ ସେ ଯେହେତୁ ଗୋଟେ ସହରାଞ୍ଚଳରୁ ଯାଇଛି ଯଦି ଜୀବନ ସାଥୀ ପାଇବ ଗୋଟେ ସହରାଞ୍ଚଳର ପିଲାଟା ସେ ହେଇଥିବ କାହିଁକି ନା ସେ ବି କେଉଁ ଗ୍ରାମାଞ୍ଚଳରୁ ଆସିଥିବ ଏହି ଯେହେତୁ ସହରାଞ୍ଚଳ ସିଏ ସହରାଞ୍ଚଳରେ ଥିବ ତ ସେ ସହରାଞ୍ଚଳରେ ଥିବ ତା ଷ୍ଟାଇଲ ତା ପଇସା କମେଇବା ତା ଗ୍ରାଜୁଏଟ୍ ସିଏ ୟାଠୁ ଅଧିକା ହେଇଥିବ କି ତା'ର ଯଦି ବହୁତ ସାଲେରି ହେଇଥିବ କି ବହୁତ ମନି ହେଇଥିବ ତ ସେ ବହୁତ ଭଲ ପିଲା ହେଇଥିବ ତ ୟା ଆଗରେ ବହୁତ ଭଲ ଥିବ କିନ୍ତୁ ପଛରେ ଆଉ ଗୋଟେ ଥିବ ତ ସେହି ଟାଇମରେ ସେ ଜୀବନ ସାଥୀ ବାଛିବାରେ ଭୁଲ କରନ୍ତି ଯେମିତି କି ଆପଣ ଯେଉଁ କାମରେ ଯାଇଛନ୍ତି ସେହି କାମ କରନ୍ତୁ ଜୀବନ ସାଥୀ ଖୋଜିବା ସେଇଟା ବାପା ମାଆଙ୍କ ଉପରେ ଛାଡ଼ି ଦିଅନ୍ତୁ ବାପା ମାଆ ଯେଉଁଠି ଠିକ୍ କରିବେ ସେଇଠି ବାହା ହେବେ ଯେମିତି କି ନହେଲେ ନିଜେ ଜୀବନ ସାଥୀ ଖୋଜି ହଇରାଣରେ ନ ପଡ଼ନ୍ତୁ ଏବଂ ଯାହାକୁ ନାଇଁ ତାକୁ ଜୀବନ ସାଥୀ ଭାବେ ବାଛି ନ ଦିଅନ୍ତୁ